ସହରାଞ୍ଚଳରେ ଥିବା ବଡ଼ ବଡ଼ ହସ୍ପିଟାଲ ଏହି ଯେଉଁ ବଡ଼ ବଡ଼ ଡାକ୍ତରଗୁଡ଼ିକର ଅସୁବିଧା ଏହି ଯେଉଁ ରୋଗୀର ନିରାକରଣ ପାଇଁ ତାଙ୍କର କିଛି କୁପ୍ରଭାବ ପଡ଼ୁନାହିଁ କାହିଁକିନା ସେହି ବଡ଼ ବଡ଼ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ରୋଗୀର ଯେଉଁଟାକି ଶଯ୍ୟା ଅକ୍ସିଜେନ ସିଲିଣ୍ଡର ଅସ୍ତ୍ରୋପଚାର ଉପକରଣ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ରହିଅଛି କିନ୍ତୁ ଗ୍ରାମାଞ୍ଚଳରେ ଥିବା ଏହି ଯେଉଁ ଆମର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ଛୋଟ ମେଡିକାଲଗୁଡ଼ିକରେ ଏହାର ସୁବିଧା ହୋଇପାରୁନାହିଁ କାହିଁକିନା ଯାହା ଫଳରେକି ଏଠାରେ ବଡ଼ ଡାକ୍ତର ନାହିଁ ବା ରୋଗୀର ପରୀକ୍ଷା କରିବା ପାଇଁ ସେହି ପର୍ଯ୍ୟାପ୍ତ ପରିମାଣର ଡାକ୍ତର ନାହିଁ କିମ୍ବା ଅସ୍ତ୍ରୋପଚାର ନାହିଁ ଶଯ୍ୟାର ଅଭାବ ରହିଛି ଯଦି ଆମେ ଦେଖିବା କୌଣସି ଗୋଟିଏ ଗର୍ଭବତୀ ମା' ହଠାତ୍ ସେହି ପ୍ରସବ ବା ପ୍ରସୂତି କରିବାକୁ ମେଡିକାଲକୁ ବାହାରିଯାଉଛି ସେହି କ୍ଷେତ୍ରରେ ତା'ର ଏ ଯେଉଁ ଶଯ୍ୟା କିମ୍ବା ଅକ୍ସିଜେନ ଦରକାର ହେଉଛି କିମ୍ବା ଅସ୍ତ୍ରୋପଚାରର ଅସ୍ତ୍ରୋପଚାରର ଅଭାବ ରହୁଛି ଏଣୁ ତାହାର ନିରାକରଣ କରିବା ପାଇଁ ରାଜ୍ୟ ସରକାର ଏହାର ଦୃଷ୍ଟିଗୋଚର ନେବାକୁ ଅନୁରୋଧ